ହ୍ୟାଲୋ ମୁଁ କିଏ କହୁଛି ଜାଣି ପାରୁଛନ୍ତି ତ ହଁ ଏତେଦିନ ହେଲାଣି ମନେ ନଥିବ କାଳେ କ'ଣ ପାଇଁ କରୁଛି ବୋଲି ଭାବୁଥିବେ ଆଉ ଆମେ ଏକା ଏକା ସାଙ୍ଗର ବ୍ୟାଚ୍ ନା ସେଥିପାଇଁ ସେ ବ୍ୟାଚ୍ ଅନୁଯାୟୀ ଗୋଟିଏ ପ୍ରୋଗାମ୍ ହେଉଛି ପୁରୀରେ ପୁରୀରେ ଗୋଟିଏ ଓଡ଼ିଶୀ ନୃତ୍ୟ ସବୁ ମନ୍ତ୍ରୀ ଆସୁଛନ୍ତି ସେଥିରେ ସନ୍ଧ୍ୟା ସୋ ସନ୍ଧ୍ୟା ସୋ ହେଉଛି ସେଥିରେ ସବୁ ଆସୁଛନ୍ତି ପୁରୀରେ ଆଉ ସେଥିପାଇଁ କରିଥିଲି ଯିବା ତ ହଁ ଆଉ ଆପଣଙ୍କ ସହିତ କିଏ ଯିବେନା ଏକା ଯିବେ

ଫେରିଲା ବେଳେକୁ ତ ବହୁତ ରାତି ହେବ ଲେଟ୍ ନାଇଟ୍ ଆମେ ସରିଲେ ତ ଆସିବାନା ସରିଲେ ଖାଇ ପିଇକି ପୁରା ଇଏ ହେଇକି ବୁଲିକି ଆସିବା ହଁ ମୁଁ ବି ଏଠୁ ଜଣଙ୍କୁ ନେଇକି ଯିବି ଆଉ ଆମେ କେଉଁଠି ଦେଖା ହେବାନା ମୁଁ ଘରକୁ ଯିବି ଘରକୁ ଯିବି ସାଙ୍ଗ ହୋଇକି ଯିବା ନା ନା କେଉଁଠି ବାଟରେ ଦେଖା ହେବା ନା ମୁଁ ଏଠୁ ଗାଡ଼ି ନେଇକି ଯାଇଥିବି ସେ ଗାଡ଼ିରେ ସାଙ୍ଗ ହେଇକି ଯିବା ହଉ ସେ ଯେଉଁ ହଁ ଆଉ ସେଠି ବୁଲାବୁଲି କରିବା ଅଭଡ଼ା ଖାଇବା ଜଗନ୍ନାଥଙ୍କୁ ଦେଖିବା ଜଗନ୍ନାଥଙ୍କ ଦର୍ଶନ କରିକି ଆଉ ସମୁଦ୍ରକୂଳ ଆଡ଼େ ଯିବା ଗୁପ୍ଚୁପ୍ ଚାଟ୍ ସବୁ ଖାଇବା ଲେଜ୍ଫେଜ୍ ଖାଇବା ଥଣ୍ଡାଫଣ୍ଡା ପିଇବା ଲସିଫସି ଇଏ କରିବା ମସ୍ତି କରିବା ଆଉ ହଁ ଜଗାଙ୍କୁ ଦର୍ଶନ କରିକି ମୁଣ୍ଡିଆ ମାରିକି ତାପରେ ସନ୍ଧ୍ୟାବେଳକୁ ସନ୍ଧ୍ୟା ଆଳତୀ ବି ଦେଖିବା ଜଗନ୍ନାଥଙ୍କ ପାଖରେ ସନ୍ଧ୍ୟା ଆଳତୀ ଦେଖିକି ସନ୍ଧ୍ୟା ପ୍ରୋଗାମ୍ଟା ପୁରା ଦେଖିକି ସାରିକି ଫେରିବା ଆଉ ଖାଇକି ଆସିବା ଘରେ କହି ଦେଇଥିବେ ରୋଷେଇ ଫୋଷେଇ କିଛି କରି ନ ଥିବେ ଆମେ ସେଉଠୁ ଖାଇଦେଇକି ଏକାଥରେ ଆସିବା ଆଉ ଫେରିବା ଆଉ ହଁ ହଁ ଆମେ ଫେରିଲା ବେଳେ ଏପଟେ ଆପଣଙ୍କୁ ଛାଡ଼ି ଦେଇକି ଯିବୁ ଆଉ ହଉ ତାହାଲେ ରଖୁଛି ନା ଆଉ କ'ଣ କହିବେ ହଁ ଆମେ ତ କାଲି ଦେଖାହେବା କାଲି ତ ଆମେ ଦେଖାହେବା ନା ବୋଲେ କଲ୍ କରିବେ କଲ୍ କରିବି ଆପଣ ବାହାରିଥିବେ ରେଡ଼ି ହେଇଥିବେ ମୁଁ ଏପଟୁ ବାହାରିଲା ବେଳକୁ କଲ୍ କରିକି ବାହାରିବି ଆଉ ହଉ ହଉ ଠିକ୍ ଅଛି ରଖୁଛି